ଆମର ଅଞ୍ଚଲରେ ହିନ୍ଦୁଧର୍ମ ପାଲନ କରାଯାଏ ଆମ ହିନ୍ଦୁଧର୍ମରେ ଅନେକ ପର୍ବ ପାଲନ କରିଥାଉ ଯାହାକି ଦଶହରା ରଥଯାତ୍ରା ଗଣେଶପୂଜା ଜନ୍ମାଷ୍ଟମୀ ଆଉ ନୂଆଖାଇ ନୂଆଖାଇ ଏସବୁ ପର୍ବ ପାଲନ କରାଯାଏ ଆମର ଏହି ସବୁ ପର୍ବ ମଧ୍ୟରୁ ନୂଆଖାଇ ପର୍ବ ଅତି ଆନନ୍ଦରେ ପାଲନ କରିଥାଉ ନୂଆଖାଇରେ ଆମର ଛୁଆ ପିଲାଙ୍କୁ ଭଲ ନୂଆ ନୂଆ ଦାମୀ ଦାମୀ ଡ୍ରେସ୍ କିଣାଯାଏ ସେମାନେ ଆନନ୍ଦରେ ନାଚ ଗୀତ କରନ୍ତି ଆଉ ମଜା ମଜଲିସ୍ରେ ପାଲନ କରାଯାଏ